ମୋତେ ବଗିଚା କାମ କରିବାକୁ ଭଳ ଲାଗେ ସେଇଥିପାଇଁ ମୁଁ ବଗିଚା କାମ କରେ ମୋ ବଗିଚାରେ ବିଭିନ୍ନ ପ୍ରକାର ଫୁଲ ଗଛ ଫଳ ଗଛ ଓ ପନିପରିବା ଗଛ ଅଛି ଯେମିତିକି ଆମ୍ବ ଲେମ୍ବୁ ପିଜୁଳି ପନିପରିବାରେ ବାଇଗଣ ଲଙ୍କା ଭେଣ୍ଡି ଗୁଆସିମ୍ବ ଇତ୍ୟାଦି ବଗିଚା କାମ କରିବାକୁ ହେଲେ କିଛି ଉପକରଣ ଆବଶ୍ୟକ ପଡ଼େ ଯଥା ପାଣି ମିସିନ କୁଡ଼ି ଶାବଳ କୋଦାଳ ଏଗୁଡ଼ାକ ମାଟି ହାଣିବାରେ ସାହାଯ୍ୟ କରେ ପାଣି ମିସିନ ପାଣି ଦେବାରେ ସାହାଯ୍ୟ କରେ ଏବଂ ଖତ ସାର ଔଷଧ ଗଛ ବଢ଼ିବାରେ ସାହାଯ୍ୟ କରେ